ସହରାଞ୍ଚଳ ଓ ଗ୍ରାମାଞ୍ଚଳ ବିଦ୍ୟାଳୟ ମଧ୍ୟରେ ବହୁତ ବ୍ୟବଧାନ ରହିଅଛି କାରଣ ନା ସହରାଞ୍ଚଳରେ ବିଦ୍ୟାଳୟ ଗୁଡ଼ିକରେ ପିଲାମାନେ ବିଭିନ୍ନପ୍ରକାର ଭାଷା ଉପରେ ଶିକ୍ଷା ଗ୍ରହଣ କରିଥାନ୍ତି ସହରାଞ୍ଚଳରେ ବେଶି ସି ବି ଏସ୍ ଇ ଆଇ ସି ଏସ୍ ଇ ପାଠ୍ୟକ୍ରମ ଉପରେ ପ୍ରାଧାନ୍ୟ ଦେଇଥାନ୍ତି କିନ୍ତୁ ଗ୍ରାମାଞ୍ଚଳର ବିଦ୍ୟାଳୟ ଗୁଡ଼ିକରେ ସାଧାରଣତଃ ଓଡ଼ିଆ ଭାଷା ଉପରେ ନିଜର ଲୋକାଲ ନିଜ ଆଞ୍ଚଳିକ ଭାଷା ଉପରେ ବେଶି ଗୁରୁତ୍ୱର ଦେଇଥାନ୍ତି ସହରାଞ୍ଚଳର ସବୁ ପିଲାମାନେ ମଧ୍ୟ ବି କ'ଣ କରନ୍ତିନା ସବୁପ୍ରକାର ଭାଷାରେ ପ୍ରୟୋଗ ଜାଣିବାପାଇଁ ପ୍ରାଇଭେଟ୍ ସ୍କୁଲ୍ମାନଙ୍କରେ ବେଶି ଧ୍ୟାନ ଦେଇଥାନ୍ତି ଯେଉଁଠିକି ସେମାନେ ଭଲପାଠ ପଢ଼ି ପାରିଥାନ୍ତି କିନ୍ତୁ ଗ୍ରାମାଞ୍ଚଳରେ ସେସବୁର ସୁବିଧା ନଥିବାରୁ ପିଲାମାନେ ଗାଆଁର ସରକାରୀ ବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିଥାନ୍ତି ସରକାରୀ ବିଦ୍ୟାଳୟରେ ପଢ଼ିବାଦ୍ୱାରା ସବୁ ଜିନିଷ ସେମାନେ ସୁବିଧାରେ ପାଇଥାନ୍ତି ସତ କିନ୍ତୁ ତାଙ୍କର ନିଜର ଭବିଷ୍ୟତ ପାଇଁ ଅଧିକ କିଛି ଯୋଉଁ ବିଷୟ ଜାଣିବା କଥା ତାହାସବୁ ସେଥିରୁ ବଞ୍ଚିତ ହୋଇଥାନ୍ତି ସରକାରୀ ବିଦ୍ୟାଳୟରେ ଯେତିକି ଶିକ୍ଷା ମିଳିଥାଏ ସେମାନେ ସେତିକିରେ ରହିଥାନ୍ତି କିନ୍ତୁ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ପ୍ରାଇଭେଟ୍ ସ୍କୁଲ୍ ଗୁଡ଼ାକରେ କ'ଣ ହୁଏ ନା ସେମାନେ ବସି ବେଶି ବାହାର ଦେଶର ପାଠ୍ୟକ୍ରମ ଉପରେ ଗୁରୁତ୍ୱର ଦେଇଥାନ୍ତି ବାହାର ରାଜ୍ୟର ପାଠ୍ୟକ୍ରମ ଉପରେ ଗୁରୁତ୍ୱର ଦେଇଥାନ୍ତି ଯେଉଁଟାକି ପିଲାଙ୍କର ଫିୟୁଚର୍ ପାଇଁ ଭଲ କାମର ଆସିଥାଏ କିନ୍ତୁ ତାହା ଗ୍ରାମାଞ୍ଚଳ ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ସେ ସୁବିଧା ପାଇପାରନ୍ତି ନାହିଁ ସହରାଞ୍ଚଳର ପିଲାମାନେ ନିଜକୁ ଆଜିକା ସମୟରେ ଯେଉଁଯେଉଁ ଜିନିଷ ଦରକାର ସେମାନେ ତାହା ଜାଣିବାକୁ ପାଇଥାନ୍ତି ଗ୍ରାମାଞ୍ଚଳର ପିଲାମାନଙ୍କ ବିଦ୍ୟାଳୟରେ ସେ ପିଲାମାନେ ଏସବୁ ବିଷୟରେ ଜାଣିବାକୁ ପାଇନଥାନ୍ତି